ଏକ ନିରାପଦ ଆରାମଦାୟକ ଯାତ୍ରା ହେଉଛି ବସ୍ ଟ୍ରେନ ବାଇକ୍ ଟ୍ରେନ ଦ୍ୱାରା ଆମେ ବହୁତ ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ଏହା ଅନଲାଇନ୍ ମାଧ୍ୟମରେ ରେଲୱେ ଷ୍ଟେସନ୍ରେ ଏହାର ଟିକେଟ୍ ମଧ୍ୟ ବୁକିଙ୍ଗ କରିପାରୁ ଟ୍ରେନ ଗଲେ କୌଣସି ଅସୁବିଧା ହେଲେ ଆମେ ଷ୍ଟେସନ୍ରେ ଓହ୍ଲାଇ ସେ ଅସୁବିଧାରେ ସମାଧାନ ମଧ୍ୟ କରିପାରୁ ଆଉ ବିଭିନ୍ନ ଉପାୟରେ ଆମେ ସେ ସମାଧାନ କରିପାରୁ ଟ୍ରେନ ଟ୍ରେନରେ ବିଭିନ୍ନ ଆମ ଖାଇବା ଶୌଚ ଇତ୍ୟାଦିର ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଏବଂ ସେଇଠାରେ ଶୋଇବାର ଶୋଇବାର ବି ଶୋଇବି ପାରୁ ଏବଂ ଟ୍ରେନରେ ମଧ୍ୟ ବହୁତ ବହୁତ ପ୍ରକାର ସାଙ୍ଗମାନଙ୍କ ସହିତ କଲେ ବିଭିନ୍ନ ମଜାମଜାରେ ବି କରିପାରୁ